ଆମର ନିକଟସ୍ଥ ଟାଉନ୍ ଏମ୍ ବି ସଇଁତିରିଶ ନମ୍ବର ଆମେ ସେ ଟାଉନକୁ ସଦା ସର୍ବଦା ସେ ଟାଉନ୍କୁ ଯାଇଥାଏ ଏବଂ କୌଣସି ପ୍ରକାରର ଘରର ସାମଗ୍ରୀ ଏବଂ ଅନ୍ୟଥା କୌଣସି ଜିନିଷ ଆଣିବାର୍ ହେଲେ ଆମେ ସେ ଟାଉନ୍ରୁ ହିଁ ଆଣିଥାଏ ଆମର ଏଇଠାରୁ ତିନି କିଲୋମିଟର୍ ଏିତି ସଇଁତିରିଶ ନମ୍ବର ଟାଉନ୍ ଅନ୍ୟଥା ଆମେ କୌଣସି ପ୍ରକାରର ଅଲଗା ଜିନିଷକୁ ଉଦ୍ୟମ କରି ଟିକେ ବଡ଼ ଜିନିଷର ଉଦ୍ୟମ କରି ଆମେ ଯଦି ମାନେ ଆଣିବାକୁ ଗଲେ ଆମର ଏଠରୁ ଦଶ କିଲୋମିଟର ବାଲିମେଲା ଟାଉନ୍ ଏବଂ ଅନ୍ୟଥା ଏଠରୁ ଆମର ପଚିଶ କିଲୋମିଟର୍ ମାଲକାନଗିରି ଟାଉନ୍ ଆମେ ସେ ଟାଉନ୍କୁ ହିଁ ଯାଇଥାଏ କାରଣ ଆମର ବଡ଼ ବଡ଼ ଦୋକାନ ଗୁଡ଼ିକ ମାଲକାନଗିରିରେ ଅନ୍ୟଥା ବାଲିମେଲାରେ ବହୁତ କମ୍ ଆମେ ସେ ଟାଉନ୍ଗୁଡ଼ିକ ଯାଇଥାଏ ଆମର ପାଖ ନିକଟସ୍ଥର ଏମ ବି ଥାର୍ଟି ସେଭେନ୍ ମାର୍କେଟ୍ ହିଁ ଆମେ ବହୁତ ମାନେ ସଦାସର୍ବଦା ନିର୍ଭର କରି ହିଁ ରହେ